ପଶୁ କହିଲେ ଆମ ଘରେ ଗାଈ ରଖିଛୁ ଗାଈ ବି ଜନ୍ମ କରେ ଶିଶୁକୁ ସେଇ ଜନ୍ମ କରିବା ସମୟରେ ତାକୁ ଗରମ ପାଣି କରି ତାକୁ ଠିକ୍ ସେକା ସେକି କରି ତା'ର ଯତ୍ନ ଆମେ ଗାଈର ନେଉ ଗାଈ ପ୍ରସବ କରେ ଶିଶୁକୁ ଶିଶୁକୁ ବି ଆମେ ଯତ୍ନ କରୁ ତାକୁ ଶିଶୁକୁ ଯତ୍ନ ସଫା କରି ତାକୁ କ୍ଷୀର ଖୁଆାଇ ଫ୍ରି କରାଇ ଦେଉ ଆଉ ତା'ର ଗାଈ ତା'ର ପିଲା ପାଖକୁ ଯିବା ପାଇଁ ଗାଈ ଛାଡ଼େନି ତାଙ୍କୁ ଆମେ ଗାଈକି ଖାଇବାକୁ ଦେଇ ପିଲାକୁ ଆମେ ଯତ୍ନ କରି ଆମେ ରଖିବାକୁ ପଡ଼ୁଛି ଏବଂ ପିଲା ଧୀରେ ଧୀରେ ବଡ଼ ହେଲେ ତା'ପରେ ପିଲାର କୌଣସି ଅସୁବିଧା ନଥାଏ ପିଲା ଖୁସିରେ ବୁଲେ ଏବଂ କ୍ଷୀର ବି ଖାଏ ମା'କୁ ଏବଂ ପିଲାକୁ ଶିଶୁକୁ ଆମେ ଠିକ୍ ଯତ୍ନ କରିବାକୁ ପଡ଼ିଥାଏ ଯେହେତୁ ପିଲା ଛୋଟ ଅଛି ଏଣୁ ତା' ମା'କୁ ଏବଂ ଶିଶୁକୁ ଯତ୍ନ କରିକି ଆମେ ରଖୁ